ଟ୍ରେନ ଆଗେ ଥିଲା ତ କୋଇଲା ଇଞ୍ଜିନ୍ କୋଇଲା ଇଞ୍ଜିନ୍ ଭୀଷଣ ଧୂଆଁ ହେଉଥିଲା ଆଉ କୋଇଲା ଇଞ୍ଜିନ୍ର ସମୟ ବହୁତ ଲାଗୁଥିଲା ଗୋଟେ ଜାଗାକୁ ଆଉ ଗୋଟେ ଜାଗାକୁ ଯିବା ପାଇଁ ସେ ଆସ୍ତେ ଆସ୍ତେ ଡିଜେଲ ଇଞ୍ଜିନ ହେଲା ଡିଜେଲ ଇଞ୍ଜିନ ପରେ ଇଲେଟ୍ରିକ୍ ଇଞ୍ଜିନ ହେଲାଣି ଡିଜେଲ ସମୟ ଟିକେ କମ୍ ଲାଗୁଥିଲା ତା' କୋଇଲା କୋଇଲା ଅପେକ୍ଷା ଡିଜେଲ ଇଲେଟ୍ରିକ୍ ଆଉ ଟିକେ କମ୍ ଲାଗୁଛି ଇଲେଟ୍ରିକ୍ ଇଞ୍ଜିନଟା ଶବ୍ଦ ଟିକେ କମ ଆଉ ଡିଜେଲ ଇଞ୍ଜିନିର ଶବ୍ଦ ଟିକେ ଅଧିକା ଥିଲା କୋଇଲାରେ ତ କୁହାନଯାଏ ଯେଉଁ ଶବ୍ଦ ତେଣୁ କରି ସେଇ ଶବ୍ଦ ଅନୁସାରେ କୋଇଲା ଇଞ୍ଜିନ ଶବ୍ଦ ଅନୁସାରେ ଆମ କବିମାନେ ବି ଲେଖିଆସିଛନ୍ତି ବିଭିନ୍ନ ପ୍ରକାର କବିତା ତେଣୁ କରି ଇଲେକ୍ଟ୍ରିକ୍ ଇଞ୍ଜିନରେ ଟିକେ ଆକ୍ସିଡେଣ୍ଟ ହେବାର ବି ଭୟ ଅଛି ଦୂରକୁ କମ ସମୟ ଲାଗୁଛି ଯାତ୍ରା କିନ୍ତୁ ଆକ୍ସିଡେଣ୍ଟର ବି ଭୟ ଅଛି ଆଗେ ସିଟ୍ ଗୁଡ଼ା ଥିଲା କାଠ ସିଟ୍ ଯେଉଁ ରିଜର୍ଭ କଲେ ଟିକେ ଗଦି ସିଟ୍ ମିଳୁଥିଲା ଅଳ୍ପ ଗଦି ମାନେ ନଡ଼ିଆ କତାରେ ତିଆରି ଗଦି ମିଳୁଥିଲା ଆଗେ ଅଳ୍ପ ଏବେ ଯା ଟିକେ ଭଲ ସିଟ୍ ହେଇଗଲାଣି ଏବେ ସ୍ପଞ୍ଜରେ ଅଛି ଗଦି ଆଉ ନଡ଼ିଆ କତାର ଅଛି ଅଳ୍ପ ସେଇଠି ଯେଉଁମାନେ ସେକେଣ୍ଡ କ୍ଲାସ୍ ସେମାନଙ୍କ ନଡ଼ିଆ କତାର ଆଉ ଯେଉଁମାନେ ଫାର୍ଷ୍ଟ କ୍ଲାସ୍ ସେମାନଙ୍କର ସ୍ପଞ୍ଜ ଗଦି ସିଟ୍ ଭଲ ସିଟ୍ ଏବେ ଅଛି ଆଗେ ଟ୍ରେନ୍ରେ ଏତେ ଫ୍ୟାନ୍ ଫ୍ୟାନ୍ ନଥିଲା ଏବେ ଟ୍ରେନ୍ରେ ଫ୍ୟାନ୍ ଦେଉଛନ୍ତି ଆଉ ଆଗ ଫାୟାର୍ କିଛି ନିଆଁ ପାଇଁ କିଛି ସୁବିଧା ନଥିଲା ପାଇପ୍ ଫାଇପ୍ ସିଷ୍ଟମ୍ ଏବେ ବି ପାଇଁ ସୁବିଧା ହେଇଗଲାଣି ଟ୍ରେନରେ ଦେଲେ ସିଟ୍ ଦେଲେ ଫ ନିଆଁ ଲିଭାଇବା ପାଇଁ କିଛି ଦେଲେ ସବୁ ଜାଗାରେ ଅଛି ସବୁ ଡବାରେ ଅଛି ତେଣୁ କରି ଆଗ ଅପେକ୍ଷା ଟ୍ରେନ ବହୁତ ଉନ୍ନତ ହେଇଛି ସିଟ୍ ଆଉ ଟ୍ରେନ ଟାଇମ୍ ଏବଂ ଟ୍ରେନର ରକ୍ଷଣା ବେକ୍ଷଣା ପାଇଁ ଯାତ୍ରୀଙ୍କ ରକ୍ଷଣା ବକ୍ଷଣା ପାଇଁ ବହୁତ ପ୍ରକାର ସୁବିଧା ଅଛି ଏବେ ଖାଇବା ପାଇଁ ବି ଟ୍ରେନରେ ଖାଇବା ପାଇଁ ବି ସୁବିଧା ଅଛି ସେମାନେ ଯେଉଁମାନେ ଧରନ୍ତୁ ପୋଲିଓ ଟାଇପ୍ର ଯାତ୍ରୀମାନେ ଯାଉଛନ୍ତି ସେମାନେ ବି ସୁବିଧା ଯାଇପାରୁଛନ୍ତି ସେମାନେ ବି ଖାଇବା ପାଇଁ ତାଙ୍କର ବ୍ୟବସ୍ଥା ବି ଅଛି ଆଉ ଟ୍ରେନ ଯେଉଁଠି ଆକ୍ସିଡେଣ୍ଟ ହେଉଛି କି ଯେଉଁଠି ଟ୍ରେନ ରହିବା ପାଇଁ ଚାହୁଁଛି ସେଠି କିଛି ଖାଇବା ପାଇଁ ବି ଷ୍ଟେସନରେ ବି କିଛି ଖାଇବା ପାଇଁ ଅସୁବିଧା ଅଛି ତେଣୁ କରି ଟ୍ରେନରେ ଆଗ ଅପେକ୍ଷା ବହୁତ ଉନ୍ନତ ହେଇଛି ଏଇ ଯେଉଁ ବାହାର ଟ୍ରେନ ଭିତରେ କିଛି ସେକେଣ୍ଡ କ୍ଲାସ୍ରେ କିମ୍ବା ଥାର୍ଡ଼ ଜେନେରାଲ୍ରେ ବାହାର ଯାତ୍ରୀମାନେ କିଛି ବାହାରେ ବିକାଳି କିଛି ଯାଉଛନ୍ତି ସେମାନେ କିଛି ଲୋକଙ୍କୁ ଚୋରି ଚାରା କରୁଛନ୍ତି ତେଣୁ କରି ସେଇମାନଙ୍କୁ କିଛି ବନ୍ଦ କରିଦେଲେ ମୋ ମତରେ ଟିକେ ଭଲ ହୁଅନ୍ତା ଷ୍ଟେସନ୍ରୁ କିଣି କରି ଖାଇଥାଆନ୍ତି ଲୋକମାନେ ଏହାୟ ଯାତ୍ରୀମାନେ ଟ୍ରେନରୁ ଷ୍ଟେସନକୁ ନ ଯାଇ କିରି କିଛି ଯେଉଁ ବିକାଳିଙ୍କ ଠୁ ଖାଉଚନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ବି କିଛି ଖରାପ ହେଉଛି ତେଣୁ ସେମାନେ ମାନେ ସିଟ୍ ଛାଡ଼ି କରି ଯାଇ ପାରୁନାହାନ୍ତି ଷ୍ଟେସନ୍ର ଗୋଟେ ଦୋକାନରୁ କିଣିବା ପାଇଁ କାରଣ କାଳେ ଟ୍ରେନ ଛାଡ଼ିଦେବ ବୋଲି ଆଗରୁ ସେମାନେ ସବୁ ଯାତ୍ରୀମାନେ ଆଗରୁ ସବୁ ଜିନିଷ କିଣି କରି ଯେ ଖାଇବା ଜିନିଷ ଯଦି ଆଗରୁ କିଣି କରି ନିଜ ପାଖରେ ନେଇଯାଅନ୍ତେ ବାଟରେ ଗୋଟେ ହଇରାଣ ହୁଅନ୍ତେ ନାହିଁ ସେମାନେ ବିଭିନ୍ନ ପ୍ରକାର ଯାତ୍ରୀ ବାଟ ଯାତ୍ରୀ ଯେଉଁମାନେ ମଝିରେ ମଝିରେ ଯେଉଁ ଷ୍ଟେସନରେ ଉଠନ୍ତି ଯାତ୍ରୀ ସେମାନେ କିଛି ଦୂର ଯାତ୍ରୀକୁ ଯାଉଛନ୍ତି ଦୂର ଜାଗାକୁ ସେମାନେ କୌଣସି ଟିଫିନ୍ ନେଇପାରୁନାହାନ୍ତି ଟିଫିନ୍ ଆଣୁନାହାନ୍ତି ଯେଉଁମାନେ ସେଇମାନେ ହଇରାଣ ହେଉଛନ୍ତି ଟ୍ରେନ ତରଫରୁ ଟିକେ ଅଛି କିନ୍ତୁ ହାଇ ରେଟ୍ ଅଛି ଟିକେ ଯଦି ଲୋ ଟାଇପ୍ର ଟିକେ ରେଟ୍ ଟିକେ ଯଦି କମ୍ ହୁଅନ୍ତା ତା'ହେଲେ ଲୋକମାନେ କିଛିି ଟିକେ ସୁବିଧା ପାଆନ୍ତେ ଟିକେ ହାଇ ଟାଇପ୍ର ରେଟ୍ ପଡ଼ିଯାଉଛି ଲୋକଙ୍କ ପାଇଁ ଟିକେ ଅସୁବିଧା ହେଇଯାଉଛି ମଧ୍ୟବିତ୍ତ ଲୋକଙ୍କ ପାଇଁ